ଆମେ ଶସ୍ୟ ଜାତୀୟ ଡାଲି ଜାତୀୟ ଏବଂ ପନିପରିବା ଫସଲ କରିବା ପାଇଁ ପ୍ରଥମେ ଆମକୁ ମାଟିକୁ ଭଲ ଭାବରେ ପରୀକ୍ଷା କରିବାର ଅଛି କେଉଁ ମାଟିରେ କେଉଁ ଚାଷ ଠିକ ଭାବରେ ହୋଇପାରିବ ଏବଂ ଦିତୀୟ କଥା ହେଉଛି ଆମର କୃଷି ବୈଜ୍ଞାନିକ ଯେଉଁମାନେ ଅଛନ୍ତି ତାଙ୍କର ପରାମର୍ଶ ନେବା ଦରକାର ଏବଂ କେଉଁ ସମୟରେ କେଉଁ ଚାଷ କରାଯିବ ସେ ବିଷୟରେ ବି ଜାଣିବା ଦରକାର ଗାଁରେ ଯେଉଁମାନେ ଚାଷ କରୁଛନ୍ତି ସେମାନଙ୍କ ଠାରୁ ମଧ୍ୟ ପରାମର୍ଶ ନେବା ଦରକାର ଦିତୀୟ କଥା ହେଲା ଆମେ ଯେତେ ଜୈବିକ ଉପାୟରେ ଆମର ସବୁ ପନିପରିବା ହେଉ ଶସ୍ୟ ଜାତୀୟ ଦ୍ରବ୍ୟ ହେଉ ଡାଲି ଜାତୀୟ ଦ୍ରବ୍ୟ ହେଉ ଏସବୁକୁ ଆମେ ଉତ୍ପାଦନ କରିବା ରାସାୟନିକ ସାର ଠାରୁ ଦୂରେଇ ରହିବା ଦରକାର ଏବଂ ଯେତେ ଜଲ୍ଦି ହେବ ଏ କାମ କଲେ ନିଶ୍ଚିନ୍ତ କୃଷି କ୍ଷେତ୍ରରେ ଉନ୍ନତି ହେବ